ବର୍ତ୍ତମାନ ଓଡ଼ିଆଭାଷାକୁ ବହୁତ ପିଲା ଭୁଲ ଭାବେ ଗ୍ରହଣ କରୁଛନ୍ତି କାହିଁକି ବର୍ତ୍ତମାନ ପିଲାମାନେ ଓଡ଼ିଆଭାଷାକୁ ଭୁଲି ବିଭିନ୍ନପ୍ରକାର ଭାଷାକୁ ଆପଣାଉଛନ୍ତି କାହିଁକି ସେମାନେ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପଢ଼ିବାପରେ ନିଜର ମାତୃଭାଷାକୁ ଠିକ୍ ଭାବରେ ଶିକ୍ଷା କରୁନାହାନ୍ତି ବର୍ତ୍ତମାନ ପିଲାମାନେ ଯେଉଁଭଳି ଭାବରେ ଓଡ଼ିଆଭାଷାକୁ ଗ୍ରହଣ କରୁନାହାନ୍ତି ତାହାଦ୍ୱାରା ନିଜ ମାତୃଭାଷାର ଅପମାନ କରୁଛନ୍ତି ସେମାନେ ଓଡ଼ିଆଭାଷା ବହୁରାଜ୍ୟ ଏବଂ ରାଜ୍ୟ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି ବର୍ତ୍ତମାନ ପିଲାମାନେ ନିଜର ଭୁଲକୁ ସୁଧାରିବା ପାଇଁ ଚେଷ୍ଟା କରୁନାହାନ୍ତି ସେମାନେ ଓଡ଼ିଆଭାଷାକୁ ଭୁଲି ଅନ୍ୟ ରାଜ୍ୟର ଭାଷାଗୁଡ଼ିକ ଆପଣାଉଛନ୍ତି ଓଡ଼ିଶାର ପ୍ରମୁଖ ମତଲବ ମାନେ ଓଡ଼ିଆକୁ ସେମାନେ ଭୁଲି ଅନ୍ୟଭାଷାକୁ ଗ୍ରହଣ କରୁଛନ୍ତି ଓଡ଼ିଶାର ପ୍ରମୁଖ ଭାଷା ହେଉଛି ଓଡ଼ିଆଭାଷା ଓଡ଼ିଆଭାଷାକୁ ବହୁ ରାଜ୍ୟରୁ ଲୋକମାନେ ଶୁଣିବାପାଇଁ ଆସିଥାନ୍ତି କିନ୍ତୁ ବର୍ତ୍ତମାନର ପିଲାମାନେ ଅନ୍ୟ ରାଜ୍ୟର ଭାଷା ଆପଣାଉଛନ୍ତି ଏବଂ ଓଡ଼ିଆଭାଷାକୁ ଭୁଲି ଯାଉଛନ୍ତି ଓଡ଼ିଆଭାଷା ବହୁ ରାଜ୍ୟ ରାଜ୍ୟରେ ପ୍ରସିଦ୍ଧି ଲାଭ କରିଛି